ଆମ ଓଡ଼ିଶାରେ କ୍ରିକେଟ୍ ଖେଳିବା ପାଇଁ ବାରବାଟି ଷ୍ଟାଡିୟମ୍ ଅଛି ବହୁତ ପୁରାତନ କ୍ରିକେଟ୍ ଷ୍ଟାଡିୟମ୍ ଓ ହକି ପାଇଁ ଦୁଇଟି ଷ୍ଟାଡିୟମ୍ ଅଛି ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରାଉରକେଲାରେ ଓ ଭୁବନେଶ୍ୱରରେ ଆମ ରାଜଧାନୀ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡ଼ିୟମ୍ ଅଛି ଇଣ୍ଟରନେସନାଲ ଷ୍ଟାଡ଼ିୟମ୍ ଅଛି ଖେଳାଳିଙ୍କୁ ସୁଯୋଗ ଅଛି ଖେଳାଳିମାନେ ବି ବହୁତ ବାହାରୁଛନ୍ତି ସରକାର ବହୁତ କିଛି କରିଛନ୍ତି ଖେଳାଳିମାନଙ୍କ ପାଇଁ ସୁବିଧାସୁଯୋଗ ସରକାର ଏହାକୁ ନେଇକି ବହୁତ କିଛି ତର୍କ ପ୍ରକାଶ କରିଛନ୍ତି ଖେଳକୁ ଆଗକୁ ନେବା ପାଇଁ କ୍ରୀଡ଼ାକୁ ଆଗକୁ ନେବା ପାଇଁ ସରକାର ଏହା ଚାହାଁନ୍ତି କି ଆମ ରାଜ୍ୟ ଆମ ଦେଶର ପିଲା ବହୁତ ଆଗକୁ ଯାଆନ୍ତୁ ବହୁତ ଜାଗାରେ ପଦବୀ ଅର୍ଜନ କରନ୍ତୁ ଏହା ଭାବି ସରକାର ବହୁତ କିଛି କାର୍ଯ୍ୟ କରୁଛନ୍ତି